ହେଲୋ ଡ୍ରାଇଭର୍ ଭାଇ କହୁଛନ୍ତି କି ଆପଣ ହଁ ଭାଇ ମୁଁ ଯେଉଁ ବୋଲେରଟା ବୁକ୍ କରିଥିଲି ଆପଣଙ୍କର ସେଇଟା ବୁକ୍ ହେଲେ ଆମେ ଗୋଟେ ସହରକୁ ଯିବୁ ଯାତ୍ରା କରିବା ପାଇଁ ଆପଣ ବଲାଙ୍ଗୀରରୁ ବରଗଡ଼କୁ ଆପଣ କହୁଚନ୍ତି ଦୁଇହଜାର ଟଙ୍କା ନେବା ପାଇଁ ଭାଇ ସେତେ ତ ହେବନି କମ୍ କରିଲେ ଆମେ ଆପଣଙ୍କ ଗାଡ଼ିକୁ ବୁକ୍ କରିବୁ ଯଦି ବହୁ ଟଙ୍କା କହିଲେ ବହୁତ ଟଙ୍କା କହିଲେ ହେବନି ଭାଇ ଟିକେ କମ୍ କରିଲି ଆପଣଙ୍କ ଗାଡ଼ିକୁ ଆମେ ବୁକ୍ କରିକି ନେବୁ ନହେଲେ କ୍ୟାନ୍ସଲ୍ ବି ମଧ୍ୟ କରିଦେବୁ ରାସ୍ତା ଦେଖିବୁ ଆମେ ସତୁରି କିଲୋମିଟରକୁ ଆପଣ ଦୁଇ ହଜାର ଟଙ୍କା କହୁଛନ୍ତି ଭାଇ ଟିକେ କମ୍ କଲେ ହୁଅନ୍ତା ଆପଣ ଯଦି ନାଇଁ ନାଇଁ କହିବି ବେଲେ ଆମେ ମଧ୍ୟ କିଛି ଅଲଗା ଗାଡ଼ି ଦେଖିଦେବୁ ଆଉ ସେଇଥିରେ ଯାତ୍ରା କରିବାକୁ ଯିବୁ ଭାଇ ଆପଣଙ୍କ ଆପଣଙ୍କ ବୋଲେରୁ ଆମକୁ ବୁକ୍ କରିଥିଲେ ଭଲ ହୋଇଥାନ୍ତା କିନ୍ତୁ ଆପଣ ବହୁ ଟିକେ ଭଡ଼ା ନେବା ପାଇଁ ଚାହୁଁଛନ୍ତି ସେଇଥିପାଇଁ ବାଧ୍ୟ ହୋଇ କ୍ୟାନ୍ସଲ୍ କରିବାକୁ ଚାହୁଁଛୁ ଭାଇ